ପାଞ୍ଚ ଜାନୁୟାରୀ ଦୁଇ ହଜାର କୋଡ଼ିଏ ଛଅ ଜାନୁୟାରୀ ଦୁଇ ହଜାର କୋଡ଼ିଏ ସାତ ଜାନୁୟାରୀ ଦୁଇ ହଜାର କୋଡ଼ିଏ ଆଠ ଜାନୁୟାରୀ ଦୁଇ ହଜାର କୋଡ଼ିଏ ନଅ ଜାନୁୟାରୀ ଦୁଇ ହଜାର କୋଡ଼ିଏ